ସାପ ର ନକାରାତ୍ମକ ଗୁଣ ହେଉଛି ସେ ଲୋକମାନଙ୍କୁ ଦଂଶନ କରି ବିଷ ରେ ଆଘାତ କରିଥାଏ ଏବଂ ସେ ନିଜ ବାଟରେ ଯେଉଁ ଲୋକକୁ ବି ଦେଖେ ତାକୁ ଦଂଶନ କରେ ଓ ଏହା ହେଉଛି ତାର ଅନ୍ୟ ଏକ ନକାରାତ୍ମକ ଗୁଣ ସାପ ନିଜ ସାପ ଯେଉଁ ବ୍ୟକ୍ତିଙ୍କୁ କାମୁଡି ଥାଏ ସେହି ବ୍ୟକ୍ତିର ମୃତ୍ୟୁବରଣ ହୋଇ ତା ତାହା ଦେହରେ ବିଷ ଚଢ଼ିଥାଏ